ମୁଁ ମୋ ପରିବାର ଓ ସାଙ୍ଗମାନଙ୍କ ବିଷୟରେ କିଛି କହିବାକୁ ଚାହୁଁଛି ମୋ ପରିବାର କହିଲେ ମୋ ସ୍ଵାମୀ ଯେତବେଳେ କାମକୁ ଯାଆନ୍ତି ସିଏ ପାଇପ ସଂସ୍ଥାରେ କାମ କରନ୍ତି ସେମାନଙ୍କ ଟିଫିନ୍ ସଜାଡ଼େ ତାପରେ ସେମାନେ ମୋ ପୁଅ ଝିଅ କଲେଜ ଯାଆନ୍ତି ତାପରେ କଲେଜ ରୁ ଆସି ଟିଉସନ୍ ଯାଆନ୍ତି ମୋ ଶାଶୁ ଶଶୁର ମଧ୍ୟ ଅଛନ୍ତି ସେମାନେ ମଧ୍ୟ ତାଙ୍କର ସେବା କରି ତାଙ୍କୁ ଖାଇବା ପିଇବାକୁ ଦିଏ ତାପରେ ମୋ ଯାଆ ଦେଢ଼ସୁର ପୁଅ ଝିଅ ପୁତୁରା ଏମାନେ ମଧ୍ୟ ସମସ୍ତେ ଅଛନ୍ତି ଘରେ ଆମର ଗୋଟିଏ ସୁଖୀ ପରିବାର ଭଳିଆ ରହିଛୁ ସମସ୍ତେ ଜଏଣ୍ଟ୍ ଫ୍ୟାମିଲି ଭଳିଆ ଏକାଠି ଅଛୁ ତାପରେ ସେମାନଙ୍କ ପରି ମୋ ସାଙ୍ଗ ହେଲା ଗୋଟିଏ ଭଲ ସବୁଠାରୁ ସାଙ୍ଗ ତା ସାଙ୍ଗରେ ମୁଁ ସଦାବେଳେ ଯୋଗାଯୋଗ କରେ ତାପରେ ଆମେ ଯାନିଯାତ୍ରା ହେଲେ ସେ ତାର ମୋର ଭେଟ ହୁଏ ସେଇଠି ବହୁତ କଥାବାର୍ତ୍ତା ହୁଏ ଖୁସି ଗପ ହୁଏ ଏହିପରି ଆମର ସାଙ୍ଗ ମଧ୍ୟ ବହୁତ ଅଛନ୍ତି